ମୁଁ ପ୍ରଥମେ ନୂତନ ଚିତ୍ର ସୃଷ୍ଟି କରିବା ପାଇଁ ଯେଉଁ ପଦ୍ଧତି ହେଉଛିି ବିଭିନ୍ନପ୍ରକାର ଆର୍ଟିଷ୍ଟ୍ ବା ଚିତ୍ର ସୃଷ୍ଟି କରୁଥିବା ନିଜର ଗୁରୁ ଭାବରେ ତାକୁ ସମ୍ମାନିତ କରିବା ଏବଂ ତା ପଦ୍ଧତି ଅନୁସରଣ କରିବା ଯାହାଦ୍ୱାରା ଚିତ୍ର ସୃଷ୍ଟି କରୁଥିବା କରିବା ସମୟରେ ତାଙ୍କୁ ହିଁ ଏକ ମୁଖ୍ୟ ବିଷୟ ନେଇ ନିଜର ଚିତ୍ର ଆଙ୍କିବା ଯାହାଦ୍ୱାରା ନିଜ ଚିତ୍ର ମଧ୍ୟ ଭଲ ଭାବରେ ସମୃଦ୍ଧିର ଚରମ ସୀମାରେ ପହଞ୍ଚି ପାରିବ ଏବଂ ଅନ୍ଲାଇନ୍ ବା ଅଫ୍ଲାଇନ୍ ଅନ୍ଲାଇନ୍ ଦ୍ଵାରା ଯାହାକି ବିଭିନ୍ନପ୍ରକାର ଇଣ୍ଟର୍ନେଟ୍ର ବ୍ୟବହାର କରିବା ଏବଂ ଅଫ୍ଲାଇନ୍ ଦ୍ଵାରା ହେଉଛି ନିଜର ଗୁରୁ ବା ନିଜର ପଡ଼ୋଶୀ ପାଖରେ

ନିଜ ନିକଟରେ ଯେଉଁ କିଛି ଗୁଡ଼ିକ ପ୍ରସ୍ତୁତ ହେଉଚି ଦେଖାଯାଉଚି ବିଭିନ୍ନପ୍ରକାର ଗଣେଶ ଓ ବିଭିନ୍ନପ୍ରକାର ବିଭିନ୍ନପ୍ରକାର ମୂର୍ତ୍ତି ମଧ୍ୟ ଏମିତି ଭାବରେ ମୂର୍ତ୍ତି ବିଭିନ୍ନପ୍ରକାର ଅଲଗା ଅଲଗା ଭାବରେ ଅଲଗା ଅଲଗା ପ୍ରକାର ଏଠାରେ ନିର୍ମାଣ